ଯୁବପିଢ଼ି ମଧ୍ୟ ସଂସ୍କୃତିକ ପ୍ରଥାକୁ କଡ଼ାକଡ଼ି ଭାବରେ ପାଳନ କରୁନାହାନ୍ତି କାରଣ ଆମ ସାଂସ୍କୃତିକ ମୂଲ୍ୟବୋଧ କମିବାର ବିଷୟ ହଉଛି ଯେମିତିକି ଇଣ୍ଟରନେଟରେ ମଡ଼ର୍ନ ଡ୍ୟାନ୍ସ ମଡର୍ନ ମଡର୍ନ ଭିଡ଼ିଓ ଯାକ ବହୁମାତ୍ରାରେ ଅପଲୋଡ଼ କରି ଲୋକମାନଙ୍କୁ ଆକୃଷ୍ଟ କରି ନିଜର ସାଂସ୍କୃତିକ ପ୍ରଥାକୁ ଭୁଲି ଯାଉଛନ୍ତି ତେଣୁ ମୋ ମତରେ ନିଜ ନିଜ ଗ୍ରାମରେ ନିଜ ନିଜ ଅଞ୍ଚଳରେ ନିଜ ସାଂସ୍କୃତିକ ପ୍ରଥାକୁ ସବୁବେଳେ ବଡ଼ ଲୋକମାନେ ଘରର ସଦସ୍ୟମାନେ ପାଳନ କଲେ ନିଜ ପିଲାମାନେ ବି ସେହି ସାଂସ୍କୃତିକ ପ୍ରଥାକୁ କଡ଼ାକଡ଼ି ଭାବରେ ମାନିବାକୁ ମତାମତ ଦେଇଥାନ୍ତି ତେଣୁକରି ମୋ ହିସାବରେ ଆଜିକାଲି ଦୁନିଆର ତ ମଡ଼ର୍ନ ଡ୍ୟାନ୍ସ ଦ୍ୱାରା ସବୁ ପିଲା ଆକୃଷ୍ଟ ହେଇଯାଇଛନ୍ତି ଯୁବପିଢ଼ିମାନଙ୍କୁ ଆମ ସାଂସ୍କୃତିକ ପ୍ରଥାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେଲେ ଆମେ ନିଜେ ହିଁ ବଡ଼ ଲୋକମାନେ ଆମ ସାନମାନଙ୍କୁ ଆମ ସାଂସ୍କୃତିକ ବିଷୟରେ ଇଣ୍ଟରେଷ୍ଟ ଦେବା ଦରକାର